ହ୍ୟାଲୋ ଆପଣ ରଘୁ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୁଁ ପ୍ରତାପ କୁମାର ସାହୁ କହୁଛି ଆପଣ ଯେଉଁ ମୁଁ ଯେଉଁ ଅର୍ଡ଼ରଟା କରିଥିଲି ଆପଣ କହୁଛନ୍ତି ଆପଣଙ୍କର କ୍ୟାସ୍ ଡେଲିଭରି ନାହିଁ ମୋ ପାଖରେ ବି ସି ଓ ଡ଼ି ଡେଲିଭରି ନାହିଁ ମୁଁ ଯେଉଁ ଅର୍ଡ଼ର କରିଥିଲି ଭାତ ଚିକେନ୍ ପନିର ପାମ୍ପଡ଼

ଦୟାକରି ଆପଣ ଟିକେ ସେଇଟା କ୍ୟାନସଲ୍ କରିଦିଅନ୍ତୁ ଆପଣ ଆଉ ଟିକେ ହାତାହାତି ବ୍ୟବସ୍ଥା ରଖନ୍ତୁ ସମସ୍ତଙ୍କ ପାଖରେ ତ ଏବେ ଫୋନ୍ ପେର ବ୍ୟବସ୍ଥା ନାହିଁ ଆଉ ମୋର ବି ଫୋନ୍ ପେର ବ୍ୟବସ୍ଥା ନାହିଁ ମୁଁ ଆଉ କ'ଣ କରିବି ଆପଣ ଯେଉଁ ଅର୍ଡ଼ରଟା ଆପଣଙ୍କୁ ଯେଉଁ ଅର୍ଡ଼ରଟା ଦେଇଥିଲି ଆପଣ ଦୟାକରି ଟିକେ କ୍ୟାନସଲ୍ କରିଦିଅନ୍ତୁ